ସାଧାରଣତଃ ଦେଶର ଏକ ସୈନିକ ହେବା ପାଇଁ ମୋର ଲକ୍ଷ୍ୟ ରହିଥିଲା ଯାହା ଫଳରେ ମୁଁ ସେଥିପାଇଁ ନିଜ ପ୍ରିପାରେସନକୁ ଆଗକୁ ବଢ଼ାଉ ଅଛି ଦେଶର ଭବିଷ୍ୟତ ହେବା ପାଇଁ ମୁଁ ଯୋଜନା କରୁଅଛି ଏବଂ ସୈନିକ ହୋଇ ଦେଶ ଓ ମାଟି ମା'ର ସୁରକ୍ଷା ନେବା ଲକ୍ଷ୍ୟରେ ମୁଁ ଆଗକୁ ବଢ଼ି ଚାଲୁଅଛି ଏବଂ ବିଭିନ୍ନ ବାଧା ପ୍ରତିଘାତ ଦେଇ ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଯୋଜନା କରୁଅଛି ଯାହାଫଳରେ ସରକାରଙ୍କ କିଛିଟି ଯୋଜନା ମଧ୍ୟ ମୋତେ ସାହାଯ୍ୟ କରୁଅଛି ଯାହା ଫଳରେ ସରକାରଙ୍କ ନିକଟରେ ମୁଁ ପ୍ରତ୍ୟକ୍ଷ ଭାବରେ ଉପକୃତ ହେଉଅଛି